ଭାରତରେ ଅନେକ ଅନେକ ବିଶେଷ ସ୍ଥଳୀ ଏବଂ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ରହିଛି ଯେମିତିକି ଆମର ତାଜମହଲ ଆମର ପାଞ୍ଚଟି ଧାମ ପୁରୀ ପୁରୀ ଧାମ କେଦାରନାଥ ଦ୍ୱାରିକା ରାମେଶ୍ୱରମ୍ ଏମିତି ବହୁତ ପର୍ଯ୍ୟଟନ ସ୍ଥଳୀ ଆମ ଭାରତରେ ଅଛି ଯେଉଁମାନେ ବିଶ୍ୱସ୍ତରୀୟ ବିଶ୍ୱରେ ନାଁ କରିଛନ୍ତି ଆମର କେନ୍ଦ୍ରାପଡ଼ାର ଭିତରକନିକା କୁମ୍ଭୀର ଚାଷରେ ସେ ବିଶ୍ୱପ୍ରସିଦ୍ଧ ପୁରୀ ଜଗନ୍ନାଥ ଟେମ୍ପୁଲ୍ ଜଗନ୍ନାଥ ମନ୍ଦିର ବିଶ୍ୱସ୍ତରୀୟ ଏକ ମନ୍ଦିର ସିଏ ପ୍ରଭୁ ଜଗନ୍ନାଥଙ୍କର ଆହୁରି ଅନେକ ଅନେକ ପର୍ଯ୍ୟଟନସ୍ଥଳୀ ଅଛି ଯାହାକି ମୁଁ ବର୍ଣ୍ଣନା କରିବି ଏଥିରେ ସେଥିରୁ ଏକ ଖାସ୍ କରି ଆମର ଚିଲିକା ଚିଲିକା ଗୋଟେ ବହୁତ ବଡ଼ ଧରଣର ସେତିରେ ସାଇବ୍ରେଣ୍ଡ ପକ୍ଷୀମାନେ ଆଗରୁ ଆସି ଚଢ଼େଇ ହଗା ପାହାଡ଼ ମାଆ କାଳିଜାଈର ମନ୍ଦିର ତିରୁପତି ମନ୍ଦିର ଅନେକ ଅନେକ ପର୍ଯ୍ୟଟନ ସ୍ଥଳୀ ଆମ ଓଡ଼ିଶାରେ ଏବଂ ଭାରତରେ ପରିପୂର୍ଣ୍ଣ ଘର ହୋଇରହିଛି